ଆମେ ଚାଷ କାରି ପରିବାର ପୋଷିଥାଉ ଚାଷରେ ଯେ ଯେପରିକି ମାନେ କୃଷକମାନେ ଯେମିତି ଚାଷ କରୁଛନ୍ତି ସେଥିରେ କମ୍ ଲାଭ ମିଳୁଛି ଯଦି ସରକାର ଆମକୁ କିଛି ଅନୁଦାନ ଦେଇଥାନ୍ତେ ତାହେଲେ କୃ କୃଷକ ମାନେ ଅଧିକ ଟଙ୍କା ମାନେ ଚାଷରେ ଇନକମ କରି ପାରିଥାନ୍ତେ ସରକାର ଯେମିତି କାଳିଆ ଯୋଜନା ବହୁତ କିଛି ମାନେ ସରକାର ତରଫରୁ ଯାହା ମିଳୁଛି ସେତିକି ସେତିକିରେ କୃଷକ ମାନଙ୍କର ମାନେ କୃଷକର ମାନଙ୍କର ମାନେ ଚାଷରେ କିଛି ଇନକମ ଭଲ ହଉନାହିଁ ଯଦି ମାନେ କାଳିଆ ଯୋଜନା କିମ୍ବା ଇଏ ବହୁତ କିଛି ଯେ ପଇସା ସରକାର ଦଉଛନ୍ତି ଯଦି ସେଥିରେ ସୁଧ କମ୍ ଦିଅନ୍ତି ତାହେଲେ ଲୋକମାନେ ଚାଷ କରି ବହୁତ କିଛି ଇନକମ କରିଥାନ୍ତି ସେଥିପାଇଁ ପରିବାର ଭଲରେ ଚଳି ପାରିଥାନ୍ତା ଯଦି ସରକାର ତରଫରୁ କିଛି ଅନୁଦାନ ଅଧିକ କୃଷକ ମାନଙ୍କୁ ଦିଆଯିବ ତାହେଲେ କୃଷକ ମାନେ କୃଷି କୃଷକ ମାନେ ବହୁତ ଚାଷ କରି ଇନକମ କରି ପ ପରିବାର ଭରଣ ପୋଷଣ କରିପାରିଥାନ୍ତେ